ମୋ କତିରେ ବାଇଗଣ ବିଲାତି ବନ୍ଧାକୋବି ଫୁଲକୋବି ମୂଳା ଗାଜର ବିଟି ଆଳୁ ଝୁଡ଼ଙ୍ଗ ପିଆଜ ପୋଟଳ ଜହ୍ନି ଆଉ ଧନିଆ ପତ୍ର ଭେଣ୍ଡି ହଁ ହଁ ସବୁ ଫ୍ରେଶ୍ ଅଛି ବାଇଗଣ କିଲୋ ଷାଠିଏ ଟଙ୍କା ଆଉ ଆମର ପା ସାର ପକଉନୁ ହ ତା'ର ପରା ପୋକରା ଗୁରା ମୋର ପୂରା ସତେଜ ମୋର ପୂରା ଭଲ ଆମର ସାରଫାର ପକଉନୁ ଆମେ ଖତ ଗୋବରରେ କରୁଛୁ ପକଉଛୁ କଣ କହିଲ ଆମର ତା'ର ଫ୍ରେଶ୍ ଆମର ତ ଫ୍ରେଶ୍ ଜିନିଷ ମିଳୁଛି ତମେ ତ ଖାଲି ଲସ୍ରେ ପଡ଼ୁଛ ତମେ ଯାଇ ପୋକରା ଇଏ କିଣିକି ଆଣି ଖାଉଛ ଖାଇକି ଦେହ ଅସୁସ୍ଥ ହେଉଛ ପୁଣି ମେଡ଼ିସିନ୍ ଖାଉଛ କୋବି ପଚାଶ ଟଙ୍କା ହଁ ଆମର ସବୁ ପରିବା ବହୁତ ରେଟ୍ କାହିଁକିନା ମୋର ସବୁ ସତେଜ ଆପଣ ଯଦି ନେବେ ଯଦି ନିଅନ୍ତୁ ହଉ ତାହେଲେ ଟୋଟାଲ୍ କେତେ କଣ ନେବେ କୁହନ୍ତୁ କେତେ କଣ ନେବେ କହୁନାହାନ୍ତି ଆପଣ କୋଶ୍ଚିନ୍ଗୁରା ସେୟା ପଚାରୁଛନ୍ତି

ଆଉ କଣ କୁହନ୍ତୁ ହଉ ତାହେଲେ ନାଁ ଗୁରା କୁହନ୍ତୁ ମୁଁ ଲେଖିଦିଏ ମକା ହଁ ମି ମିଠା ମକା ଅଛି

ମିଠା ମକା ତ ପଡ଼ିବ